ମୋର ପ୍ରିୟ ମାଛ ହେଉଛି ପୋଖରୀ ମାଛ ରୋହୀ ମାଛ ମୋତେ ଖାଇବା ପାଇଁ ବହୁତ ଭଲ ଲାଗେ ଏଠିକାର ଲୋକମାନେ ସାଧାରଣତଃ ଯେମିତିକି ରୋହୀ ମାଛକୁ ଭାକୁର ମାଛ ମାଗୁର ଶେଉଳ କେରାଣ୍ଡି ଖାଇବା ପାଇଁ ଲୋକ ବହୁତ ପସନ୍ଦ କରନ୍ତି